ମୋ ବଗିଚାରେ ମୁଁ ବିଭିନ୍ନପ୍ରକାରର ଗଛ ଲଗାଇଛି ସେଗୁଡ଼ିକ ମଧ୍ୟରୁ ଚାକୁଣ୍ଡାଗଛ ହେଲା ତା'ଦେହରୁ ଆମେ କାଠ ବହୁତ ପାଉ ଛାଇ ଦିଏ ଆମକୁ ଗଛଗୁଡ଼ିକ ଆମେ ଏଇ ଜାଳେଣୀ ରୂପେ ବ୍ୟବହାର କରୁ କାଠକୁ ନେଇ କିରି ଖଟ ଆଲମୀରା ତିଆରି କରୁ ଆଉ ଅମୃତଭଣ୍ଡା ଗଛ ହେଲା ଅମୃତଭଣ୍ଡା କଞ୍ଚା ଖାଉ ଛୁଆମାନେ ବି ଖାଆନ୍ତି ଆଉ ପାଚିଲା ବି ଖାଉ ଦେହ ପାଇଁ ବହୁତ ଭଲ ଆଉ ଆମ୍ବଗଛ ହେଲା ଛୋଟବେଳୁ ଆମକୁ ଆମ୍ବ ଦିଏ ଆମ୍ବ ଯୋଗାଏ ବହୁତ ତା'ପରେ ତା' କାଠକୁ ଆମେ ବିକ୍ରି କରିଥାଉ ଖଟ ଆଲମୀରା ସବୁ ତିଆରି କରିଥାଉ ଆଉ ପଣସଗଛ ହେଲା ପଣସ ଖାଉ କଞ୍ଚା ବେଳେ ଖାଉ ତରକାରୀ କରି ପାଚିଗଲେ ବି ତାକୁ ଖାଉ ତା'ପରେ ଏ ତା' କାଠକୁ ବ୍ୟବହାର କରୁ କାଠ ବ୍ୟବହାର କରୁ ଖଟ ଆଲମୀରା ଚେୟାର୍ ଟେବଲ୍ ଜାଳେଣୀ ରୂପରେ ବି ବ୍ୟବହାର କରୁ ଆଉ ବହୁତ ଉପକାର ଦେଇଥାଏ ସଜନା ଶାଗଗଛ ଲଗାଇଛୁ ସଜନା ଶାଗ ବି ଆମେ ଖାଉ ଦେହ ପାଇଁ ବହୁତ ଉପକାର ତା' ଛୁଇଁ କି ବି ଖାଇଥାଉ ବହୁତ ଉପକାର ଦେଇଥାଏ ସଜନା ଶାଗଗଛ ଏଇସବୁ ଗଛ ଆମେ ବାଡ଼ିରେ ଲଗାଇକି ଉପକୃତ ହେଉଛୁ